ଆପଣମାନେ ତ ଜାଣିଥିବେ ଆଜିକାଲି ପିଲା ଗୁଡ଼ାକୁ ମୋବାଇଲ୍ମାନଙ୍କ ଦ୍ୱାରା ସ୍କ୍ରିନ୍ ଟଚ୍ ମୋବାଇଲ୍ ଗୁଡ଼ାକ ଦ୍ୱାରା ବହୁତ ଖେଳିଥାନ୍ତି ଯାହା ତାଙ୍କ ପ୍ରତି ବହୁତ ଖରାପ ପ୍ରଭାବ ପଡ଼ିଥାଏ ଆଖି ପାଇଁ ତ ସେଗୁଡ଼ାକୁ ଖେଳିବା ପାଇଁ ମନା କରିବା ତ ମନା କରିବୁ ତ ଆଜିକାଲି ଭଲ ନୁହେଁ ତ ସେଥିପାଇଁ ସେମାନଙ୍କ ପାଇଁ ସ୍କ୍ରନ୍ ବା ଆଖି ଖରାପ ହେବା ପାଇଁ ଚଷମା ଗୁଡ଼ିକ ବ୍ୟବହାର କରିବାକୁ ବହୁତ ଉଚିତ୍ ଆବଶ୍ୟକ ହୋଇଥାଏ ତା'ପରେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଖେଳିବା ପାଇଁ ମନା କ ଉଚିତ ବାଟେ ବାକି ଚଷମା ପ୍ରୟୋଗ କରି ଖେଳିବା ପାଇଁ ଦେବା ଆବଶ୍ୟକ ଅତି ହୋଇଥାଏ ନହେଲେ ଯେପରିକି ଆଖି ଉପରେ ଖରାପ ପ୍ରଭାବ ପଡ଼େ ପରବର୍ତ୍ତୀ ସମୟରେ ଆଖି କମ୍ ବୟସରେ ଦେଖା ନଯାଇ ଆଖି ଖରାପ ହେଇଛି ସେଗୁଡ଼ିକ ପ୍ରଭାବ ନ ପଡ଼ିବା ପାଇଁ କହିବା ଜଣାଇବାକୁ ଚାହାଁନ୍ତି